ହଁ ଆମ ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ଅଛନ୍ତି ଓ ସେମାନେ ଗାଁ ଗାଁ ବୁଲି ପଶୁମାନଙ୍କର ଯତ୍ନ ସହିତ ଆମକୁ ଉଚିତ ପରାମର୍ଶ ଦେଇଥାନ୍ତି ଯେପରିକି ବର୍ଷା ଦିନ ଆସିଲେ ପଶୁ ପକ୍ଷୀମାନଙ୍କୁ ବହୁତ ରୋଗ ଆସିଥାଏ ସେଥିମଧ୍ୟରୁ ଫାଟୁଆ ଅଢ଼େଇ ଦିନିଆ ଜ୍ୱର ହେବାର ବହୁତ ଆଶଙ୍କା ଥାଏ ସେଥିପାଇଁ ସେ ଗାଁ ଗାଁ ବୁଲି ପଶୁମାନଙ୍କୁ ଟୀକା ଦେଇଥାନ୍ତି ଓ ଚାକୁଣ୍ଡା ଫଳ କୁ ଗୁଡ଼ ସହିତ ମିଶାଇ ଖାଇବାକୁ କୁହନ୍ତି କାହିଁକି ନା ଏହା ଖାଇବା ଦ୍ଵାରା ପଶୁମାନଙ୍କର ରକ୍ତ ପରିଷ୍କାର ହେବା ସହିତ ସୁସ୍ଥ ଦେଖାଯାଆନ୍ତି ଶେଷଥର ପାଇଁ ବର୍ଷା ଦିନେ ଆମ ଗାଁକୁ ଆସି ଯାଞ୍ଚ କରାଯାଇଥିଲା ପଶୁ ଚିକିତ୍ସା ପାଇଁ ବିଶେଷ କିଛି ଖର୍ଚ୍ଚ ହୋଇନଥାଏ